ମଣିଷ ସବୁବେଳେ ସେମାନଙ୍କୁ ମୂଳ ସହିତ ସଂଯୋଗ କରିବାକୁ ଚାହେଁ ଯାହାକୁ ସେ ବହୁତ ଭଲପାଏ ଓ ସେମାନଙ୍କ ସ୍ମୃତିକୁ ନେଇ ବଞ୍ଚେ ସେମିତି ମୋର ବି ଗୋଟିଏ ସ୍ମୃତି ଅଛି ଯାହା ହେଉଛି ମୋ' ବାବା ମୁଁ ତାଙ୍କୁ କେବେ ବି ଭୁଲି ପାରିବି ନାହିଁ ଛୋଟବେଳୁ ମାନେ ମୁଁ ଯାହା ବି ଅଳି କରିଛି ଝଗଡ଼ା କରିଛି ସବୁ ସହିବେ ମାନେ ଭୁଲ୍ କଲେ ଗାଳି କରିବେ କିନ୍ତୁ ମୁଁ ନଖାଇଛି କହିଲେ ସିଏ ବି ଖାଇବେ ନାହିଁ ମୋତେ ତାଙ୍କ ଭାଗରୁ ବସିକି ଖୁଆଇବେ ମୁଁ ଖାଇଲି ଶୋଇବି ତ ସିଏ ବି ଶୋଇବେ ମୋତେ ଏତେ ଭଲପାଇବା ଦେଇଛନ୍ତି ମୋ' ବାବାଙ୍କୁ କେବେ ଭୁଲି ପାରିବି ନାହିଁ ଆଉ ଏମିତି କି ଆଜି ମୁଁ ବାହା ହୋଇକି ମୋ' ପୁଅକୁ ଅଠର ବର୍ଷ ହେଲାଣି ହେଲେ ବି ମୋ' ବାବା ମତେ ଏତେ ଭଲପାଉଛନ୍ତି ଆଗରୁ ଛୋଟବେଳେ ମୋତେ ଯେତିକି ଭଲପାଉଥିଲେ ଆଜି ବି ସେତିକି ଭଲପାଉଛନ୍ତି କାହିଁକି ନା ମୋର ବାହାଘର ହେବାଟା ବାଇଶ ବର୍ଷ ହେଲାଣି ହେଲେ ବି ମୋ' ବାବା ମୋତେ ସବୁବେଳେ ଫୋନ୍ କରନ୍ତି ଆଉ ଦିନେ ଯଦି ଫୋନ୍ ନଲାଗିଲା ନେଟୱର୍କ ବାହାରେ କହିଲା କି କ'ଣ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିବ ତ ତିନି କିଲୋମିଟର ହେଉଛି ଆମ ଗାଁ ଠୁ ଆମ ଶାଶୁଘରଟା ବାବା ନିଜେ ଆସିକି ମୋତେ ନଦେଖିବା ଯାଏଁକେ ତାଙ୍କ ମନଶାନ୍ତି ନାହିଁ ସେ ମୋତେ ଏତେ ଭଲ ପାଉଛନ୍ତି ମୋତେ ଟିକିଏ ନଦେଖିଲେ କି ମୋ' ସହିତ ଟିକିଏ ନ କଥା ହେଲେ ପାଗଳ ଭଳିଆ ହେଉଛନ୍ତି ମୋ' ବାବା ହେଉଛନ୍ତି ମୋ' ସବୁକିଛି ମୋ' ଜୀବନ ଆଉ ଏ ସ୍ମୃତି ମୁଁ ତାଙ୍କୁ ମାନେ ତାଙ୍କୁ ଛାଡ଼ିକିତ ମୁଁ ରହିବାଟା ବହୁତ କଷ୍ଟ ହେଲେ ବି ଯେହେତୁ ଶାଶୁଘର ଝିଅ ତ ଜନ୍ମ ପରଘରକୁ ଶାଶୁ ଘରକୁ ଆସିଛି ରହିବାକୁ ପଡ଼ୁଛି କିନ୍ତୁ ମୋ' ବାବା ହେଉଛନ୍ତି ମୋ' ଜୀବନ ମୋ' ବାବାଙ୍କୁ ଛାଡ଼ିକି ମୁଁ କେବେବି ରହିନାହିଁ ମୁଁ ବି ତାଙ୍କ ସିଏ ମୋତେ ଯେତିକି ଭଲପାଉଛନ୍ତି ମୁଁ ବି ତାଙ୍କୁ ସେତିକି ଭଲପାଉଛି ମୁଁ ବି ତାଙ୍କ ସହିତ ନ କଥା ହେଲେ ରହିପାରୁ ନାହିଁ ତ ସେଥିପାଇଁ ମୋ' ବାବାଙ୍କୁ ମାନେ ତାଙ୍କର ସେ ସ୍ମୃତିକୁ ମୁଁ ସବୁବେଳେ ସାଇତି ରଖିବାକୁ ଚାହୁଁଛି ଆଉ ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚିଛି ମୋ' ବାବା ହେଉଛନ୍ତି ମୋ' ଜୀବନର ଗୋଟିଏ ଅଂଶ ମୋ' ବାବା ମୋ' ପାଇଁ ବହୁତ ଭଲ